ଆଜ୍ଞା ଆଜ୍ଞା ଏଠି ଏଠି ଆମର ପୁରି ଉପମା ଫେମସ୍ ଏଠି ସମସ୍ତେ ପ୍ରାୟ ଜଳଖିଆରେ ସମସ୍ତେ ପୁରି ଉପମା ଖାଇବା ପାଇଁ ଭଲ ପାଆନ୍ତି ତା ସାଙ୍ଗରେ ଆମର ଯେଉଁ ରହୁନି ଚଟଣୀ ଅଁ ବାଦାମ ଚଟଣୀ ହେଲା ନଡ଼ିଆ ଚଟଣୀ ହେଲା ଏଇ ସବୁ ଖାଆନ୍ତି ତା ସାଙ୍ଗରେ ଆମର ଏ ଯେଉଁ ସାମ୍ବର୍ ସାମ୍ବର୍ ଖଆନ୍ତି ଏଟା ସବୁ ଆମର କାହିଁକି ନା ଏଇଠି ପାଖରେ ଯୋଉ ସାଉଥ୍ ଇଣ୍ଡିଆ ଯେଉଁ ଟିକିଏ ଲାଗିଛି ତ ସେ ସେଥିପାଇଁ ସେମିତି ସବୁ ଖାଇବା ଟିକିଏ ଏପଟେ ଖାଆନ୍ତି ଆମ ଓଡ଼ିଶାର ଯେତିକି ବି ଜିଲ୍ଲା ଅଛି ସବୁଠୁ ହେଉଛି ଏଇଠି ଭଲ ହେଉଛି ଯେଉଁ ଆମର ଉପମା ଆଉ ଇଡ଼ିଲି ମିଳେ ଭଲ ଆଉ ସମସ୍ତେ ଖାଇବା ପାଇଁ ବି ଭଲ ପାଆନ୍ତି ଆଜ୍ଞା ଅ ହୋ ଆପଣଙ୍କ ଘର ତାହେଲେ ମୟୂରଭଞ୍ଜରେ ଆପଣ ତାହେଲେ କେବେ ଆସିଛନ୍ତି ଏପଟେ ହଁ ଆମ ଏପଟେ ଜାଗା ସବୁ ବୁଲିଲେଣି ଆମର ଏଠି ପୁରରେ ହଁ ଆମର ଏଠି ତ ବହୁତ ଜାଗା ଅଛି ଏଠି ପାଖରେ ଗୋପାଳପୁର ସି ବିଚ୍ ଅଛି ଆଉ ତାରାତାରିଣୀ ମନ୍ଦିର ଯେଉଁ ଗଞ୍ଜାମ ସାଇଟ୍ରେ ସେଇଠି ଅଛି ତାରାତାରିଣୀ ମନ୍ଦିର ବହୁତ ଲୋକ ଆସନ୍ତି ସେଠିକି ବୁଲିବାପାଇଁ ଆଉ ସେଠି ଭଲ ଭଲ ହୋଟେଲ୍ ମଧ୍ୟ ଅଛି ଆଉ ସେଠି ବି ହେଉଛି ଯଦି ବି ଆମର ଏପଟେ ପୂରା ସମସ୍ତେ ଟିଫିନ୍ ପାଇଁ ଆଁ ହେଉଛୁ ଉପମା ପୁରି ଉପମା ସାମ୍ବର୍ ଏସବୁ ମାନେ ଖାଇବା ପାଇଁ ଭଲ ପାଆନ୍ତି ସବୁ ହୋଟେଲ୍ରେ ପ୍ରତ୍ୟେକ ହୋଟେଲ୍ରେ ଦେଖିବେ ହେଉଛୁ ସବୁ ହୋଟେଲ୍ରେ ନିହାତି ଜଳଖିଆରେ ଏଇଟା ଥିବ ଆଉ ସେଠି କ'ଣ କ'ଣ ଖାଇଛନ୍ତି ସେଠି ଏଇ ଯେଉଁ ପୁରି ଉପମା ଖାଇଛନ୍ତି କି ଖାଇ ନାହାନ୍ତି ସେଇଠି ଅଁ ହଁ ସେଇଠି କେମିତି ଟେଷ୍ଟ୍ ଲାଗିଲା ହଁ ହେଉ ଆମ ଏଇଠି ବି ଖାଇବେ ଦେଖିବେ କିନ୍ତୁ ଆପଣ ଏବେ ରହିବେ ହେଉଛି ପ୍ରତ୍ୟେକ ଦିନ ଆସିବେ ହେଲା ତ ଜଳଖିଆ ଖାଇବାପାଇଁ ଆମ ପ୍ରାୟ ସବୁ ଦୋକାନରେ ହେଉଛି ପୁରି ଉପମା ଉଁ ଟେଷ୍ଟ୍ ପୂରା ବହୁତ ବଢ଼ିଆ ହେଲା ଆପଣ ଯେଉଁ ଦୁକାନ ଆପଣଙ୍କର ଇଚ୍ଛା ହେବ ଯେଉଁ ଦୋକାନରେ ସେଇ ଦୋକାନରେ ଆପଣ ଖାଇପାରିବେ ସବୁ ଦୋକାନରେ ସେମ୍ ହଁ ଏମିତି ନୁହେଁ ହଁ ଆମର ଏଇଠି ଖାଇବେ ଦେଖିବେ କେମିତି ଲାଗିବ ବହୁତ ସୁନ୍ଦର ମାନେ ଏଠି ବହୁତ ଭଲ ସବୁ ଦୁକାନରେ ଭଲ ଟେଷ୍ଟ୍ ମାନେ ବନାନ୍ତି ଅଲଗା ଅଲଗା ଟେଷ୍ଟ୍ ଲାଗେ କିନ୍ତୁ ଭଲ ଲାଗେ ଆପଣ ତ ଏବେ ଏଇଠି ରହିବେ ଦେଖିବେ କେମିତି କ'ଣ ଆମର ମାନେ ଖାଇବାର ସବୁ ଦେଖିବେ କ'ଣ କେମିତି ଖାଉଛନ୍ତି କେମିତି ବ୍ରେକଫାଷ୍ଟ୍ରେ କ'ଣ ମାନେ ଜଳଖିଆରେ କ'ଣ ଖାଉଛନ୍ତି ପ୍ରାୟ ଆମର ଏଠି ବେଶୀ ହେଉଛି ଯେଉଁ ଉଁ ସାମ୍ବର୍ ଏଇ ସବୁ ଚଟଣୀ ଏଇ ସବୁ ଖାଆନ୍ତି ଇଡ଼ିଲି ସାମ୍ବର୍ ଚଟଣୀ ନା ଆଜ୍ଞା ହଉ ବୁଲନ୍ତୁ ଆସିଛନ୍ତି ଯେତେବେଳେ ଆମ ବ୍ରହ୍ମପୁର ଏବେ ହେଉଛି ଆପଣ ଦେଖନ୍ତୁ ଜାଗା ବି ଦେଖନ୍ତୁ ବହୁତ ଜାଗା ଅଛି ଆଉ ଯଦି କିଛି ଅସୁବିଧା ହୁଏ ତାହାଲେ ମୋତେ ଜଣାଇବେ ଆଉ ଆଜ୍ଞା ମୁଁ ଆପଣଙ୍କୁ ମୋ ନମ୍ବର୍ଟା ଦେଇ ଦେବି ଆପଣ ମୋତେ ଯଦି କିଛି ଅସୁବିଧା ହୁଏ ଫୋନ୍ କରିକି ଜଣାଇବେ ହେଲା